ମୁଁ ପୁଷ୍ପଲତା କହୁଅଛି ଏ'ଟା ଜସ୍ମିନ ହୋଟେଲ କି ଆଜ୍ଞା ଜସ୍ମିନ ହୋଟେଲେରୁ ଯଦି ମୋ'ର ପାର୍ସଲ ମାଗିବାର ଥିଲା ପାର୍ସଲରେ ଭାତ ଡାଲି ପନିର ଛତୁ ଏବଂ କଲରା ଚିପ୍ସ ଏମିତି ଟିକିଏ ସାଧା ଆଇଟମ୍ରେ ପଠାଇବେ ଯେମିତିକି ଜିନିଷଟା ଗରମ ରହିବ ଫଏଲ ଫଏଲର ଜରିରେ ଆପଣ ସେ ଜିନିଷଟାକୁ ପଠାଇବେ ଯେଉଁଥି ପାଇଁ କି ଏ'ଠିକି ଆସିଲା ଭିତରେ ଯେମିତି ଟିକିଏ ଗରମ ରହିବ କାହିଁକିନା ଜିନିଷଟା ଥଣ୍ଡା ହୋଇଗଲେ ଟିକିଏ ସ୍ୱାଦଟା ଟିକିଏ କମ୍ ଲାଗିବ ସେ'ଥିପାଇଁ ଆପଣଙ୍କୁ ଅନୁରୋଧ କରୁଛି ଟିକିଏ ସେଇ ଫଏଲ ଜରିରେ ପଠାଇବେ